ମୁଁ ଶାଢ଼ୀ ଗୋଟେ ଦଶ ଦିନ ପୂର୍ବରୁ ଅର୍ଡ଼ର କରିଥିଲି ଆଉ ଶାଢ଼ୀଟା ଏମ୍ବ୍ରଡ଼ରିର ଆଉ କଟନର କିନ୍ତୁ ବହୁତ ଭଲ ହେଇଛି ଶାଢ଼ୀ ଆଉ ତାର କଲର ବି ବହୁତ ପସନ୍ଦ ଅଛି ଆଉ ତାର ୱାର୍କ ବି ଭଲ କାମ ହେଇଛି ଆଉ ଲୋକମାନେ ବି ବହୁତ ପସନ୍ଦ କରନ୍ତି ଆଉ ପିନ୍ଧିବା ପାଇଁ ବି ବହୁତ ସେଫଟି ଲାଗୁଛି ଆଉ ତାର ସବୁ କାମମାନେ ବହୁତ ସୁନ୍ଦର ଭାବରେ ହେଇଛି ବହୁତ ଲୋକ ବି ମାନେ ତାକୁ କହୁଛନ୍ତି କେତେ ସୁନ୍ଦର ଶାଢ଼ୀଟା ଆଉ କୋଉଠୁ ମଗେଇଛୁ କୋଉଠୁ କିଣିଛୁ ବହୁତ ସୁନ୍ଦର ହେଇଛି ତା କାମ ଗୁଡ଼ାକ ଆଉ ଆମ ପାଇଁ ଗୋଟେ ଅର୍ଡ଼ର କରିଦିଅ ଆଉ ଆମେ ବି ଆଣିବୁ ଶାଢ଼ୀ କହିକି ମୋ ପଡ଼ିଶା ଲୋକମାନେ ବି ସବୁ କହୁଛନ୍ତି ତେଣୁ ମୁଁ ପଡ଼ିଶା ଲୋକମାନଙ୍କୁ ବି ସବୁ ବୁଝେଇକି କହୁଛି ଆଉ ମୁଁ ତୁମମାନଙ୍କ ପାଇଁ ବି ଶାଢ଼ୀଟା ଅର୍ଡ଼ର କରିଦେବି ଆଉ ପିନ୍ଧିବା ପାଇଁ ବି ବହୁତ ସ୍ମୁଥ ଲାଗୁଛି ଆଉ ବହୁତ ସୁନ୍ଦର ଲାଗୁଛି ସମସ୍ତେ ଲୋକମାନେ ବି ପସନ୍ଦ କରୁଛନ୍ତି ଆଉ ତେଣୁ ମୁଁ ସମସ୍ତଙ୍କୁ ବୁଝାଇକି କହୁଛି ମୁଁ ଯେଉଁଠୁ ଅର୍ଡ଼ର କରିଛି ସେଇଠୁ ଆପଣମାନେ ବି ଅର୍ଡ଼ର କରିବେ କହିକି ସମସ୍ତଙ୍କୁ ମୁଁ ଜଣାଉଛି କହୁଛି